ମୁଁ ଯେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲି ଏକ ବଡ଼ ପ୍ରତିମୂର୍ତ୍ତି କରିଥିଲି ମୁଁ ଏହା ମୋ ଜେଜେବାପାଙ୍କଠାରୁ ଶିଖିଥିଲି ମୋ ଜେଜେବାପା ବହୁତ ଭଲ ପ୍ରତିମୂର୍ତ୍ତି ତିଆରି କରନ୍ତି ଏବଂ ସେ ପ୍ରତିମୂର୍ତ୍ତି ଦେଖିବାକୁ ବହୁତ ସୁନ୍ଦର ସେହି ପ୍ରତିମୂର୍ତ୍ତି ଦେଖି ଦେଖି ମୋତେ ସେ ପ୍ରତିମୂର୍ତ୍ତି ତିଆରି କରିବାକୁ ବହୁତ ଇଚ୍ଛା ହେଲା ଏବଂ ମୋତେ ଏକ ନୂଆ ପ୍ରେରଣା ମିଳିଲା ଯାହା ମୋ ଜେଜେବାବାଙ୍କ କତୁରୁ ମୁଁ ଶିଖିଥିଲି ମୁଁ ଯେତେବେଳେ ମୋର ଏହି ମୂର୍ତ୍ତିକା ପ୍ରତିମୂର୍ତ୍ତି ତିଆରି କରିବା ଆରମ୍ଭ କଲି ମୁଁ ଆସ୍ତେ ଆସ୍ତେ ବହୁତ ପ୍ରତିମୂର୍ତ୍ତିକା ମୁଁ ତିଆରି କଲି ଯାହା ମୋ ଜେଜେବାପାଙ୍କୁ ବହୁତ ଭଲ ଲାଗିଲା ଏବଂ ସିଏ ମୋତେ ବହୁତ ଭଲ କହିଲେ ଯାହା ମୁଁ ଆଗକୁ ଏକ ପ୍ରତିମୂର୍ତ୍ତିକା ତିଆରି କରିବାରେ ବହୁତ ବଡ଼ ସମ୍ମାନ ପାଇବି